ଭାରତରେ ଅନେକଗୁଡ଼ିଏ ରାଜନୈତିକ ଦଳ ଅଛି ଯେଉଁଟାକି ବିଜେପି କଂଗ୍ରେସ ଆଉ ଆମ ଆଦ୍ମି ପାର୍ଟି ତ ବିଭିନ୍ନ ନେତା ଅଛନ୍ତି ସେହି ଦଳଗୁଡ଼ିକର ଯେଉଁମାନେ କି ଲୋକମାନଙ୍କର ଭଲ କରିଛନ୍ତି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି ବିଭିନ୍ନ ଯୋଜନା ଯେପରିକି ମୋ' ଘର ଯୋଜନା ମୋ' କୁଡ଼ିଆ ଆବାସ ଯୋଜନା ଭତ୍ତା ପ୍ରଦାନ କରୁଛନ୍ତି ଯେମିତି ସେହି ନେତାଗୁଡ଼ିକ ପସନ୍ଦ ଲାଗେ ଆଉ ଅନେକଗୁଡ଼ିଏ ନେତା ଅଛନ୍ତି ଲୋକମାନଙ୍କୁ ଠକି ଚାଲିଛନ୍ତି ଗରିବ ଲୋକମାନଙ୍କର ଟଙ୍କା ମଧ୍ୟ ଖାଇଦେଉଛନ୍ତି ସେହି ନେତାଗୁଡ଼ିକ ମୋତେ ପସନ୍ଦ ଲାଗେନାହିଁ ଆଉ ଭଲ ନେତା ମଧ୍ୟରେ ଆମ ଓଡ଼ିଶାରେ ଆମର ନବୀନ ପଟ୍ଟନାୟକ ହେଉଛି ଆମର ଭଲ ନେତା ସେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତ ତାଙ୍କୁ ଯଦି ମୁଁ କେବେ ଭେଟିବି ତ ଆମ ଗ୍ରାମରେ ଗୋଟିଏ ଭଲ ବିଦ୍ୟାଳୟ ଖୋଲିବା ପାଇଁ ତାଙ୍କୁ କହିବି